ହ୍ୟାଲୋ ଡ୍ରାଇଭର ଭାଇ ଆଉ ତୁମେ କେଉଁଠି ଅଛ ମୁଁ ଜାଣିପାରୁନାହିଁ ଗୋଟିଏ କାମ କର ଟ୍ରାଫିକ ପାଖରେ ଥିବା ଆମ୍ବ ଗଛ ପାଖକୁ ପାଇ ଆସ ମୁଁ ତୁମକୁ ପାଇଯିବି